ହ୍ୟାଲୋ କିଏ କହୁଛ ରିଲୁ କହୁଛୁ କିରେ ରିଲୁ କ'ଣ କହ ଏଇ ଟିକେ କାମଧାମ ତ ନାଇଁ ବସିଛି ଆଉ କ'ଣ କହୁନୁ ହଉ ଯିବା କୋଉଠିକି ଯିବା ହଉ ହଉ ଆଉ ଆସୁନୁ ଆଉ ଆସ ପୁଅ ଏଇ ପାଠ ପଢ଼ୁଛି ଆଉ ପାଠ ପଢ଼ନ୍ତୁ ସେଠି ବୁଲୁଛି ଖେଚଡ଼ ହେଉଛି ଆଉ ତାକୁ ପାଠ ଦେଇକି ଆଇଛି ଆଉ ହଁ ପରୀକ୍ଷା ଭଲ କରୁଛି ଟିକେ ମୁଣ୍ଡ ଖରାପ ଦୋଷ ରହୁଛି ପାଠପଢ଼ା ଟିକିଏ ମନ ଦେଉନି ନହେଲେ ଭଲ ନହେଲେ ପାଠ ଅଧିକ ମନ ଦେଉନି ଆଉ ଆଉ ତୋ ବାପା ବୋଉ କେମିତି ଅଛନ୍ତି ହଁ ମୋ ବାପା ଦେହ ସେମିତି ବି ଭଲ ନାହିଁ ହେଉଛି ଆଉ ଆଉ ଆସୁନୁ ହଁ ହଁ ଭଲ ଅଛନ୍ତି ଆଉ ବୁଲିବାକୁ ଯିବା ହଉ ଯିବା ଆଉ ମୁଁ ଏଇ ଏଇ ଏଇ ଆମ ଚିତ୍ତୋଲ୍ ପାଖରେ ହେଲିଣି ଆଉ

ହଉ ହଉ ଭାଇ ତ ଏବେ ତ ଆମର ଅବସ୍ଥା ଭଲ ନାହିଁ ଚାକିରି ବାକିରି ଭାଇ ର ଆସୁଛନ୍ତି କାମ ହେଲା ନାହିଁ ଘର ଆସୁଛନ୍ତି ମୁଁ ବି ଆମର ବି କାମ ନାହିଁ ଆଉ କ'ଣ କରିବା ଆସୁଛି ଆଉ ଆଉ ତ ଯୋଉ ବ୍ୟବସାୟ କଲେ ବି ସେଥିରେ କିଛି ଲାଭ ହେଉନି ଆଉ କ'ଣ କରିବା ସେଇ ତ ସବୁବେଳେ ମୁଁ ରାତି ପାହିଲେ ଚିନ୍ତା ହେଉଛି ଆଉ

ରେ ଏଇଠି ବା ମୁଁ ଦେଖାଯାଉନି ତୋତେ ଏଇଠି ବା ମୁଁ ଇରେ ଇରେ ଆସ ଆସ ଏ ଦେଖିଲି ବା ହଁ ଆ ଆସ ଆସ ଏଠି ବସ ହଁ ଆଉ ଆଉ ସବୁ ଭଲ ଆଉ ହଁ ତ ସମସ୍ତେ ମୋଦି ସରକାରଙ୍କୁ ତ ସମସ୍ତେ ଭଲ କହୁଛନ୍ତି ଆଉ ବିଦାରେ ବି ଭଲ ଇଏ ହେଉଛି ଆଉ କ'ଣ କରିବା ମୋଦି ତ ଆମ କେନ୍ଦ୍ର ସରକାର ଚାଉଳଫାଉଳ ସବୁ ଦେଉଛି ଲୋକ ତାକୁ ସବୁ ଇଏ କରୁଛନ୍ତି ସେ ଭଲମନ୍ଦ କ'ଣ କେତେ ଖରାପ କରୁଛି କିଏ ଦେଖୁଛି ଲୋକ ସମସ୍ତେ ଦେଇ ଚାଲିଛନ୍ତି ଆଉ ଆମ ଓଡ଼ିଶାରେ ତ ନବୀନ ବାବୁ ଦେଖୁଛୁ ଯାହା କରୁଛନ୍ତି ଆଉ ଲୋକ ସମସ୍ତେ ଏସ୍ ଏଚ୍ ଜି ମହିଳାମାନଙ୍କୁ ଯୋଉ ପ୍ରକାର ସୁବିଧା ଦେଉଛି ସବୁକୁ ଦେଉଛି ସବୁ ଲୋକ ବି ଉପକୃତ ହେଉଛନ୍ତି ହେଲେ ଆମେ କ'ଣ କରିବା ଆମେ ତ କୋଉଥିରେ କିଛି ହଁ ଆମେ ତ କୋଉଥିରେ ରହିଲେନି ଖାଲି ଖଟିଲେ ଖାଇଲେ ଆମର ସେ ଚିନ୍ତା କାହା ଦୁଃଖରେ ଦୁଃଖ ଆମେ କିଏ ୟା'ଙ୍କର ପଇସା ବାବୁମାନେ ଯିଏ ସେ ଚାଲିଲେ ତାଙ୍କ କାମରେ ଦୁଇ'ଟା ପଛରେ ଗୋଡ଼େଇବେ ଆମର ସବୁ କମ୍ ମିଳୁଛି ଆମେ ଯଦି ଦିନେ ଖଟିବା ବିଲ ମଜୁରି ଆଣିବା ଖାଇବା ଆଉ ସରକାରଙ୍କ ବଡ଼ ବଡ଼ ଲୋକଙ୍କୁ ଦେଖୁଛି ଏଇ ଛୋଟ ମୁଲିଆ ମଝି ତାଙ୍କ ପାଇଁ ସୁବିଧା କରୁଛି ଆଉ ଯାହା ନେତା ମନ୍ତ୍ରୀ ସିନା ସିଏ ସେମାନେ ଯିଏ ତାଙ୍କ ପଛରେ ଗୋଡ଼ଉଛନ୍ତି ସିଏ ସବୁ ଇଏ କରୁଛନ୍ତି ଆମେ ତ ସେଟା ତ କରିପାରିବାନି ଆମେ ଆମର ଖଟିଲେ ଖାଇବା ଆମେ ତାଙ୍କ କଥାରେ ପଡ଼ିକିରି କ'ଣ କରିବା ଆମେ ତାଙ୍କ ସାଙ୍ଗରେ ତାଙ୍କ ପାଖରେ ଗୋଡ଼େଇକିରି ଆମର ବି କିଛି ଫାଇଦା ନାହିଁ ଆମେ ସେଠି ସମୟ ଦେଇପାରିବା ନି କହୁନୁ ରାଜନୀତି ଯିଏ କରୁଛନ୍ତି ସେ ଜାଣୁଛନ୍ତି ତାଙ୍କର ଦୁଇ ପଇସା ଫାଇଦା ପାଉଛନ୍ତି ଆଉ ମନ୍ତ୍ରି ତ ଯିଏ ଯିଏ ହେଇଯିବେ ସିଏ ଆଉ ପଛ କଥା ମନେ ରଖିବେନି କି ଆମକୁ ପଚାରିବେନି ଆମେ ମଜୁରିଆ ଆମେ ଚିନ୍ତା କରିବା ଆମ କଥା ତାଙ୍କୁ ଟିକେ ସାହାଯ୍ୟ କରୁ କି ସେ ଆମର କେତେ ଆମ କାମରେ ଲାଗୁଛନ୍ତି ତାଙ୍କ କଥାରେ ସେ ଆମକୁ ଦେଖାଯାଉନି

ନାଇ ବା ଆଉ କୁଆଡ଼େ ଆଜି ଟିକେ ଆଜି ଏଇ ଡାଲି ଭାତ ଆଉ ଭଜା ଆଉ କ'ଣ ହେବ ଆମ ଭାଗ୍ୟରେ ଆଉ କ'ଣ ଅଛି